ହଁ ମୁଁ ଚାଁହୁଛି ମୋର କୌଣସି ଭଉଣୀ ଝିଅ ବନ୍ଧୁ ମିନିମମ୍ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିବା ଦରକାର କାରଣ ଆଜିକାଲିର ମହିଳା ସ୍ୱାଧୀନ ଭାରତ ବର୍ଷରେ ଯାଇକି କେଉଁ ଶୀର୍ଷରେ ପହଞ୍ଚି ସାରିଲେଣି ଯେମିତିକି ଆମର ଇତିହାସରେ ଯଦି ଆମେ ପଢ଼ିବା ଇନ୍ଦିରା ଗାନ୍ଧୀ କଳ୍ପନା ଚାୱଲା ଏମାନେ ବହୁତ ଗୁଡ଼ାଏ ମାନେ ମହିୟସୀ ମହିଳା ଉନ୍ନତିର ଶିଖରେ ପହଞ୍ଚିଛନ୍ତି କିନ୍ତୁ ବର୍ତ୍ତମାନ ସମାଜରେ ମୁଁ ଚାଁହୁଛିକି ଝିଅମାନଙ୍କୁ ସେତିକି ଶିକ୍ଷା ଦିଆଗଲେ ସେମାନେ ସ୍ଵାକ୍ଷର ହେବେ ନଜେ କର୍ମ ନିଯୁକ୍ତିର ସୁଯୋଗ ପାଇବେ ତାଙ୍କୁ ଆଉ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ପାଇଁ ପଡ଼ିବନି ପରିବାରର ମୁଖ୍ୟ ଆର୍ଥିକ ସ୍ଥିତିର ମେରୁଦଣ୍ଡ ସେମାନେ ହୋଇପାରିବେ ରୋଜଗାର ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ରୋଜଗାରକ୍ଷମ ହୋଇପାରିବେ ଆଉ ତାଙ୍କୁ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାପାଇଁ ପଡ଼ିବନି ଆଉ ବର୍ତ୍ତମାନ ଯଦି କହିବା କନ୍ୟା ଶିକ୍ଷା କ୍ଷେତ୍ରରେ ବହୁତ ଗୁଡ଼ାଏ ଅସୁବିଧା ଇତିହାସରେ ମଧ୍ୟ ରହିଯାଇଥିଲା ସେତେବେଳେ କି ଝିଅମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଉନଥିଲା ଶିକ୍ଷା କ୍ଷେତ୍ରରେ ଝିଅଟିକୁ ମାନେ କେବଳ ରୋଷେଇ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିବା ପାଇଁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଆମର ଯେଉଁ ଫ୍ରି ଏଣ୍ଡ କମ୍ପଲସରି ଏଜୁକେସନ୍ ଦ୍ୱାରା ପ୍ରତିଟି ମହିଳା ଏବଂ ଶିଶୁମାନ ଶିଶୁମାନଙ୍କୁ ମୁକ୍ତ ଅବାଧ ଶିକ୍ଷା ମାନେ ଦିଆଯାଇଛି ଛଅରୁ ଚଉଦ ବର୍ଷ ପିଲାମାନଙ୍କୁ କୌଣସି ଝିଅ ମାନଙ୍କୁ ମାଗଣାରେ ସରକାରଙ୍କ ତରଫରୁ ଶିକ୍ଷା ଦିଆଯାଇଛି ଆଉ ଏବେ ମଧ୍ୟ ଝିଅମାନେ ବର୍ତ୍ତମାନ ସମୟରେ ସମାଜ ସହିତ ସମାଜ କଥା ଯଦି ଆମେ କହିବା ଝିଅମାନଙ୍କୁ ବାପା ମା'ମାନେ ଏବେ ମଧ୍ୟ ଶିକ୍ଷିତ କରାଉଛନ୍ତି ପାଠ ପଢ଼ିବା ପାଇଁ ବାହାର ଦେଶକୁ ମଧ୍ୟ ଛାଡ଼ୁଛନ୍ତି ଆଉ ଆଜିକାଲି ଝିଅ ନିଜ ମାନେ ପୁଅମାନଙ୍କ କ୍ଷେତ୍ରରେ ଝିଅମାନେ ସବୁ ପ୍ରତିଟି କ୍ଷେତ୍ରରେ ରାଜନୀତି ଠାରୁ ଆରମ୍ଭ କରି ସେ ଯଦି ଆମେ କହିବା ମହାକାଶ କ୍ଷେତ୍ରରେ ମଧ୍ୟ ପ୍ରତିଟି କ୍ଷେତ୍ରରେ ସେମାନେ ଆଗେଇ ଚାଲିଛନ୍ତି ତେଣୁ ବର୍ତ୍ତମାନର ଅସୁବିଧା ପୂର୍ବ ଠାରୁ ଯଥେଷ୍ଟ ଗୁଣରେ କମିଯାଇଛି